ହ୍ୟାଲୋ

କେତେ ଦିନ ହେଲା ଜ୍ଵର ହେଲାଣି ପାଞ୍ଚଦିନ କେଉଁ ମେଡ଼ିକାଲ୍ ଯାଇଥିଲେ ଆଚ୍ଛା ଭଲ ହେଉନି ଆଉ ଗୋଟିଏ ଅଲଗା ଡକ୍ଟର୍ ଚେଞ୍ଜ୍ କରୁନାହାନ୍ତି ଯଦି ସେ ଡକ୍ଟର୍ ଯଦି ପଠାଉ ନାହାନ୍ତି ଆଉ ଗୋଟେ ହସ୍ପିଟାଲ୍ ଯାଆନ୍ତୁ ଦେଖା କରିବାକୁ ନହେଲେ ମୋ ପାଖକୁ ନେଇ ଆସନ୍ତୁ ଆଉ ଏତିକି କାଲି ସକାଳ ସାତଟା ସୁଧା ଆସି ଦେଖା କରନ୍ତୁ ଆଉ ଆସନ୍ତୁ ନମ୍ବର୍ ଆବଶ୍ୟକ ନାହିଁ ଚିହ୍ନା ଲୋକ ମୁଁ ଡାଇରେକ୍ଚ ଦେଖିଦେବି ଆଉ ନା ଭଲ ହୋଇଯିବେ ଆପଣ ଆସନ୍ତୁ ଆସନ୍ତୁ ଆସନ୍ତୁ ସେ କ'ଣ ଦେଉଥିବେ ମାନେ ଡୁପ୍ଲିକେଟ୍ ଦେଉଥିବେ କି କ'ଣ ମୁଁ ଅରିଜିନାଲ୍ ମେଡ଼ିସିନ୍ ଦେବି ମୋ ପାଖକୁ କାଲି ସକାଳ ସାତଟାରେ ଆସନ୍ତୁ ମୁଁ ଦେଖି ଦେଉଛି ମେଡ଼ିସିନ୍ ଆପଣ କେଉଁ ଡକ୍ଟର୍କୁ ଆପଣ କେଉଁ ଡକ୍ଟର୍ ଦେଖାଇକି ମେଡ଼ିସିନ୍ ଖାଉଥିଲେ କି ଆଉ ବିନା ଡକ୍ଟର୍ରେ କେମିତି ମେଡ଼ିସିନ୍ ଷ୍ଟୋର୍ରୁ ଖାଇବେ ନାହିଁ ଡକ୍ଟର୍ଙ୍କର ପରାମର୍ଶ ନେଇ ଖାଇବା ଉଚିତ୍ ଆଉ ଆଜିକାଲି ସମୟ ଭଲ ନାହିଁ ଆଉ ଆପଣ ପଳାଇ ଆସନ୍ତୁ କାଲି ସାତଟା ସୁଧା ମୋତେ ଦେଖାଇକି ଖାଇବେ ଆଉ ପଅରଦିନ ରହିବାର କିଛି ନାହିଁ କିନ୍ତୁ ଆପଣଙ୍କର ଯଦି ଇମିଡ଼ିଏଟ୍ଲି ଦେଖା କରିବାର ଅଛି କାଲି ତୁରନ୍ତ ଆସନ୍ତୁ ଯଦି ଆପଣ ରହି ନାହିଁ ଦେଖା ହୋଇପାରିବନି ମୁଁ ଦିଲ୍ଲୀ ଯିବି ତ

ଯେତନ କହି ହେଉନି ନିହାତି ଏ ଗୋଟିଏ ସପ୍ତାହ କିମ୍ବା ପାଞ୍ଚଦିନ ପରେ ଆସିବି ଆଉ ତୁମେ ରମେଶ ସାର୍ଙ୍କ ପାଖକୁ ଯାଅ ଭଲ ହୋଇଯିବ ଯଦି ସମୟ ମିଳିବ ରମେଶ ସାର୍ଙ୍କୁ ଦେଖାଇବ ରମେଶ ସାର୍ ଗୋଟିଏ ଭଲ ପ୍ରାଇଭେଟ୍ ଡକ୍ଟର୍ ସେ କଟକରେ ବି ଦେଖୁଛନ୍ତି ଯାଇପାରିବେ ଆଜ୍ଞା ରୁହନ୍ତୁ ହଁ